ମୋ ବଗିଚା ସଫା ରହିବା ବୋଲିକିରି ଆମେ ଉଷକଷା ଦେସୁଁ ଜାଲ୍ ଲଗାସୁଁ ଆଉ ମଶା ପୋକ୍ ନାଇ ଲାଗବେ ବୋଲିକିରି ଉଷ ଆଣ୍ଛୁ ଓଷଧ୍ ପତର୍ କାଟିକରି ଲଗାସୁଁ ଆମେ ଯେନ୍ତା ପୁକ୍ ମାର୍ବି ବୋଲି ପୋକ୍ କୁଡ଼୍ ମୁଡ଼ା ଦେଇକରି ବଗିଚାକେ ଭଲ୍ କରି ସୁରକ୍ଷା କର୍ସୁଁ ପାଏନ୍ ପୁନା ସବୁଆଡ଼େ ବିଛୁସୁଁ ଏନ୍ତା ଭଲ୍ ରହିବା ମଶା ନ ଲାଗ୍ବେ ବୋଲିକରି ଆମେ ଜାଲ୍ ଦେସୁଁ ଆଉ ବହୁତ୍ ତାହାକେ ସଫାସୁତରା କରି ରଖ୍ସୁଁ ଭଲକରି ସଫା କର୍ସୁଁ ସଫା ହେଲେ ତାର୍ ପତର୍ ମାନେ ପୋଡ଼ି ନେଇ ଦଉ ମଶା ଲାଗ୍ସନ୍ ପତର୍ ପୋଡ଼ିଲେ ସେଥର୍ ଲାଗି ସେ ଫୁଲ୍ ପତର୍ ସବୁ ସଫାକରି କିରି ଫିକ୍ସୁ ଆଉ ଭଲ୍ କରି ରଖ୍ସୁଁ ଆମର୍ ବଗିଚାରେ ଏନ୍ତା ଭଲ୍ ଭଲ୍ ଜିନିଷ୍ ଅଛି ସେଥିର୍ ଲାଗି ଆମେ ସେଟାକେ ଭଲ୍ ଭାବେ ତାହାକି ସଫାକରି ରଖୁଛୁଁ ପୋକ୍ ପୋକ୍ ନାଇ ଲାଗବେ ବୋଲି ଉଷ ଦଉଛୁଁ ଆଉ ସବୁବେଲେ ସଫା କର୍ବାର୍ ଲାଗି ଆମକୁ ଭଲ୍ ଲାଗ୍ସି ହେଥିର୍ ଲାଗି ସଫା କର୍ସୁଁ